ଆମ ସହରର ସବୁଠୁରୁ ଭଲ ପ୍ରିୟ ଜିନିଷ ହେଉଛି ପାଳୁଅ ଲଡୁ ଯୋଉଟାକି ଆମ ଜିଲ୍ଲା ପ୍ରସିଦ୍ଧ ଆମ ଜିଲ୍ଲାରେ ପାଳୁଅ ଲଡୁଟା ହେଉଛି ଖାଇବାକୁ ବହୁତ ଭଲଲାଗେ ଏହା ବହୁତ ଖାସ୍ତାଯୁକ୍ତ ଖାଦ୍ୟ ଏଇଟା ଗୋଟେ ଲଡୁ ଭଳିଆ ଜିନିଷଟା ଏହାକୁ ଖାଇଲେ ଭଲ ମିଠା ମଧ୍ୟ ସୁସ୍ୱାଦୁ ଜିନିଷଟା ସେଥିପାଇଁ ଏହି ଜିନିଷଟି ଆମର ପ୍ରାୟତଃ ପ୍ରତି ବସ୍ଷ୍ଟାଣ୍ଡ ରେଲ୍ୱେ ଷ୍ଟେସନ୍ ପାଖାପାଖି ଆଉ ସବୁ ଗାଡ଼ିରେ ଏ ଜିନିଷଟି ଭଲ ବିକ୍ରି ହୁଏ ଆଉ ବହୁତ୍ ଲୋକ ଏହାକୁ ପସନ୍ଦ କରି ଖାଆନ୍ତି ବା ନିଅନ୍ତି କାହିଁକିନା ସମସ୍ତେ ଜାଣିଛନ୍ତି ଭଦ୍ରକରେ ପାଳୁଅ ଲଡୁ ହେଉଛି ଭଲ ଟେଷ୍ଟି ଖାଦ୍ୟ ସେଥିପାଇଁ